ଓଡ଼ିଶାରେ ଆମ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ଜିଲ୍ଲାକୁ ଆମେ ଏକ କୃଷି ଭିତ୍ତିକ ଜିଲ୍ଲା ଭାବେ ପରିଗଣିତ କରୁ ତା ବାଦେ ଆମେ ଏହି ଜିଲ୍ଲାକୁ ଏକ ଲୋକପ୍ରିୟ କ୍ରୀଡ଼ା ଜିଲ୍ଲା ଭାବେ ପରିଗଣିତ କରୁ ଆଜିକାଲିର ପଙ୍କରୁ ପଦ୍ମ ଫୁଟିଲା ଭଳି ଆମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କୋଣ ଅନୁକୋରଣରୁ ଗାଁରୁ ବିଭିନ୍ନ କ୍ରୀଡ଼ାବିତ ମାନେ ଯାଇକିନି ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ନିଜର ନାଁକୁ ପକେଇକିନି ଏବଂ ନିଜର ନାଁକୁ ଲୋକପ୍ରିୟ କରି ନିଜର କେନ୍ଦ୍ରାପଡ଼ା ଜିଲ୍ଲାର ନାଁକୁ ଏଠାରେ ପରିଦର୍ଶନ କରିପାରୁଛନ୍ତି ଯେମିତିକି ବିଭିନ୍ନ ସୋ ହେଉ ହିନ୍ଦୀ ରିଆଲିଟି ସୋ ଡ୍ୟାନ୍ସ ପ୍ଲସ୍ ହେଉ କିମ୍ବା ଇଣ୍ଡିଆନ୍ ଆଇଡଲ୍ ହେଉ ଏହିଭଳି ବିଭିନ୍ନ ସୋ ମାନଙ୍କରେ ବିଭିନ୍ନ କଳାର ନୌପଣତା କରି ବିଭିନ୍ନ କଳାକାରମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିପାରୁଛନ୍ତି ଏବଂ ନିଜ ଜିଲ୍ଲାର ନାଁକୁ ସେଠା ସେଠାରେ ଅଧିକରୁ ଅଧିକ ଆକର୍ଷିତ କରିପାରୁଛନ୍ତି ବିଭିନ୍ନ